ମୁଁ ମନେରଖିଥିବା ପାଞ୍ଚଟି ତାରିଖ ହେଲା ପନ୍ଦର ଆଠ ଉଣେଇଶ ସତଚାଳିଶ ଦୁଇ ସାତ ଅଠରଶ ଅଣଚାଶ ତେଇଶ ପାଞ୍ଚ ଦୁଇହଜାର କୋଡ଼ିଏ ଦଶ ଦୁଇ ଦୁଇ ହଜାର ତେର ପନ୍ଦର ପାଞ୍ଚ ଉଣେଇଶ ନବେ